ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଏବଂ ସରଂକ୍ଷିତ କରିପାରିବାକୁ ହେଲେ ଆମକୁ କଣ ନା ପ୍ରତି ସ୍କୁଲରେ ଓଡ଼ିଆକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ ଓଡ଼ିଶାରେ ଯେମିତି ହେଲେ ଓଡ଼ିଆ ପଢ଼ିବା ପାଇଁ ବାଧ୍ୟ କରାଯିବ ଏବଂ ଯେଉଁ ସବୁ ପୋଷ୍ଟର ଯେଉଁଠି ଲାଗୁଛି ସବୁ ଓଡ଼ିଆରେ ଲେଖିବା ଦରକାର ଆମର ଯେଉଁ ସବୁ ବିଲ୍ ଦିଆଯାଉଛି ସେଗୁଡ଼ା ସବୁ ଓଡ଼ିଆରେ ହେବା ଦରକାର ଏବଂ ତାକୁ ମଧ୍ୟ ଆମ ସରକାର ଧୀରେ ଧୀରେ ପରିବର୍ତ୍ତନ କରିଲେଣି ତା ସହିତ ଆମର ସ୍କୁଲମାନଙ୍କରେ ଯେଉଁ ପଢ଼ା ଯାଉଛି କିମ୍ବା ପ୍ରତିଯୋଗିତା ହେଉଛି ସେଥିରେ ଓଡ଼ିଆରେ ପ୍ରତିଯୋଗିତା ହେବା ଦରକାର ଏବଂ ଆମ ଜିଲ୍ଲା ବା ଆମ ରାଜ୍ୟରେ ଓଡ଼ିଆର ପ୍ରତିଯୋଗିତା ହେଲେ ଲୋକମାନେ ଜାଣି ପାରିବେ ଏବଂ ବୁଝିପାରିବେ ପିଲାମାନେ ମଧ୍ୟ ଆଗ୍ରହ ପ୍ରକାଶ କରିବେ କାରଣ ଓଡ଼ିଆଟା ନ ଜାଣିଲେ ଆମେ ସେଇ ପ୍ରତିଯୋଗିତାରେ ଭାଗ ନେଇପାରିବୁ ନାହିଁ ତେଣୁ ସେ ପ୍ରତିଯୋଗିତା ହେଲେ ହବା ନିହାତି ଦରକାର ଓଡ଼ିଆର ବିଭିନ୍ନ ପ୍ରକାର ଗୀତ ସବୁ ଜାଗାରେ ବାଜିବା ଦରକାର ସମସ୍ତେ ଶୁଣିବା ଦରକାର ଯାହାକି ଆମର ପୌରାଣିକ ଗଳ୍ପ ମଧ୍ୟ ରହିଛି ଓଡ଼ିଆରେ ସେଗୁଡ଼ିକ ସବୁ ସମସ୍ତଙ୍କୁ ଆମେ ଶୁଣେଇବା ଦରକାର ଏବଂ କହିବା ଦରକାର ଓଡ଼ିଆରେ ଓଡ଼ିଶାରେ ଓଡ଼ିଆକୁ ବଞ୍ଚେଇବାକୁ ହେଲେ ଏବଂ ଆମକୁ ସୁରକ୍ଷିତ ରଖିବାକୁ ହେଲେ ସବୁ ଜାଗାରେ ଓଡ଼ିଆକୁ ଆମେ ପ୍ରାଧାନ୍ୟ ଦେବା ଦରକାର କାରଣ ଆମର ଏଠି ଯେତେ ବି ଭାଷା ରହିଛି ଇଂଲିଶ୍ ପଢ଼ନ୍ତୁ ପିଲା ହିନ୍ଦୀ ପଢ଼ନ୍ତୁ ଯାହା ବି ପଢ଼ନ୍ତୁ କିନ୍ତୁ ଆମର ଓଡ଼ିଆକୁ ପ୍ରାଧାନ୍ୟ ନିହାତି ଦବା ଆବଶ୍ୟକ ଓଡ଼ିଆ ଭାଷା ଯଦି ପିଲା ନ ପଢ଼ିବେ ନ ଜାଣିବେ ଯେମିତି କୌଣସି ଆମର ଯେଉଁ ଚିଠା ରହୁଛି କିମ୍ବା କୌଣସି କାର୍ଯ୍ୟକ୍ରମ ହେଉଛି ସବୁ ଓଡ଼ିଆରେ ଲେଖା ଯାଉଛି ସେମାନେ ତାକୁ ପଢ଼ିପାରିବେନି ବାଧ୍ୟ ହେଇକି ମା ବାପାମାନେ ଓଡ଼ିଆ ପଢ଼େଇବେ ଏବଂ ଓଡ଼ିଆ ନ ପଢ଼େଇଲେ ପିଲା ଓଡ଼ିଶାରେ ଚଳିପାରିବ ନାହିଁ ତେଣୁ ଓଡ଼ିଆକୁ ଆମର ଏଇ ଭଳି କରିଲେ ଆମେ ଓଡ଼ିଆ ଭାଷାକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖିପାରିବା